ଦୁଇ ଜାନୁଆରୀ ଦୁଇ ହଜାର ଦୁଇ ପାଞ୍ଚ ଫେବୃଆରୀ ଦୁଇ ହଜାର ପାଞ୍ଚ ସାତ ମାର୍ଚ୍ଚ ଦୁଇ ହଜାର ନଅ ଏକ ଅକ୍ଟୋବର ଦୁଇ ହଜାର ଦଶ ଚାରି ଡିସେମ୍ବର ଦୁଇ ହଜାର ବାର